ହ୍ୟାଲୋ ହଁ ନମସ୍କାର ହଁ ନାଁ ମୋର ଗୋଟେ ଷ୍ଟଲ୍ ନେବାର ଥିଲା କିରା କିରାନା ଦେବାର ଥିଲା ନାଁ ବଡ଼ ସାଇଜ୍ ବଡ଼ ବାଲା ଦୋକାନରେ ଦେବାର ଥିଲା ଆଉ ଯଦି ଆମ ଷ୍ଟଲ ଭିତରେ ଇଲେକଟ୍ରି ସୁବିଧା ଥିବା କଥା ହଁ ସାଇଜ୍ଟା କେତେ ହଁ ତିନି ହଜାରରେ ଆଉ କମ୍ ମିଳିବନି ହଉ ଟିକେ ଦେଖେ ଦେଖେ ଦେଖିବା ଟିକେ ହଁ ଟିକେ ଦେଖିବାର ଥିଲା ସେ ଷ୍ଟଲ୍ଟା କେବେ କାଣା ସୁବିଧା ହେବା ଦେଖି ଟିକେ ଲେଟ୍ ହେଲେ ଚଲିବ ଆମ କାମ ଟିକେ ଥିଲା ନାଁ ନାଁ ଗାଁ ରେ ନାହିଁ ରୋଡ଼୍ ସାଇଡ଼୍ରେ ରୋଡ଼୍ ପଏଣ୍ଟରେ ଓହୋ ନାଁ ନାଁ ମୋତେ ଏମିତି କା ସୁବିଧା ଜାଗା ଟିକେ ଦରକାର ଥିଲା ଠିକ୍ ଅଛି ଠିକ୍ ଅଛି